କଟକରେ ବହୁତ୍ ଭଲ ଲାଗେ ବାଲିଯାତ୍ରା ଯିଏକି ଫେମସ୍ ଓଡ଼ିଶାରେ କହିଲେ କଟକ ବାଲିଯାତ୍ରା ସବୁଠାରୁ ଫେମସ୍ ଲାଗେ ଧବଳେଶ୍ୱର ମନ୍ଦିର ଅଛି ଯେଉଁଥିରେକି ସବୁଠାରୁ ବହୁତ୍ ଭଲଲାଗେ ଲୋକଙ୍କର ମନୋସ୍କାମନା ସେ ସ୍ଥାନରେ ବହୁତ ପୂରଣ ହୁଏ ଲୋକଙ୍କ ବହୁତ ଆଶା ଭରଷା ହିଁ ସେଇଠି ନେଇକି ଯାଇଥାଆନ୍ତି ସମସ୍ତେ ହିଁ ମନୋସ୍କାମନା ପୂରଣ ହୋଇଥାଏ ଷ୍ଟେଡ଼ିୟମଟା ବହୁତ ଫେମସ୍ ଯିଏକି କଟକରେ ଓଡ଼ିଶାରେ କଟକ ବାଲି କଟକ ଷ୍ଟାଡ଼ିୟମ୍ କହିଲେ ବହୁତ୍ ମାନେ ଭଲ ଲା ଜଣାଶୁଣା ବାରବାଟି ଷ୍ଟାଡ଼ିୟମ ଆଉ ବହୁତ୍ କ୍ରୀଡ଼ା ପ୍ରତିଯୋଗିତା ବହୁତ୍ ସେଠାରେ ନାମ ନାଁ ଅଛି ସେଠାରେ ପାର୍କ ବି ଅଛି ଯୋ ପାର୍କଟା ଲୋକଙ୍କୁ ବହୁତ ଟାଇମ୍ ସ୍ପେଣ୍ଟ୍ ଫ୍ୟାମିଲି ସହିତ ନେଇକି କରନ୍ତି ମନୋରଞ୍ଜନ ଆସିଯାଏ ପାର୍କରେ ବୁଲାବୁଲି କଲେ ମନ ଫ୍ରି ଲାଗିଯାଏ ବହୁତ୍ ତୀର୍ଥସ୍ଥାନ